ରୋଷେଇ ଭିତରେ ଖେଚୁଡ଼ି ହେଉଛି ଘରେ ସମସ୍ତଙ୍କର ପ୍ରିୟ ଖେଚୁଡ଼ି କଲେ ଛୁଆମାନେ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି ଖେଚୁଡ଼ିରେ ସାଧାରଣତଃ ସବୁପ୍ରକାର ଜିନିଷ ପଡ଼ିଥାଏ ଆମର ଡାଲିଠୁ ଆରମ୍ଭ କରି ପରିବା ଯେତେ ପ୍ରକାର ପରିବା ଅଛି ଆଳୁ ବିନ୍ ଗାଜର ବିଟ୍ ଏମିତି ମଟର ସବୁ ପଡ଼ିବା ପରେ ବି ସେଥିରେ ଘିଅ ଆରାମସେ ଘିଅଟା ବି ପଡ଼ିବ ଘିଅ ପଡ଼ିକରି ଚିନି ପଡ଼ିଲା ସବୁ ପଡ଼ିକି ସେଇଟା ରୋଷେଇ ହୋଇଗଲେ ଛୁଆମାନଙ୍କର ବହୁତ ପସନ୍ଦ ଖେଚୁଡ଼ି ଖାଇବା ପାଇଁ ସେଥିରେ ପ୍ରୋଟିନ୍କୁ ପ୍ରୋଟିନ୍ ରହିଲା ଛୁଆମାନଙ୍କର ବି ପସନ୍ଦ ଟମାଟୋ ବି ସେଥିରେ ପକାଇ ପାରିବେ ତ ଅ ସେଇଥିରେ ବିଭିନ୍ନ ପ୍ରକାର ପନିପରିବା ବି ପଡ଼ିଲା ଡାଲି ପଡ଼ିଲା ଏମିତି ଛୁଆମାନେ ଦୈନନ୍ଦିନ ଜୀବନରେ ଡାଲମା ଡାଲି ଖାଇବା ପାଇଁ ପସନ୍ଦ କରନ୍ତିନି କିନ୍ତୁ ଖେଚୁଡ଼ିଟା ହେଲେ ଖେଚୁଡ଼ିଟା ସେମାନେ ଖାଇବା ପାଇଁ ବହୁତ ପସନ୍ଦ କରନ୍ତି ଛୁଆଙ୍କର ଖେଚୁଡ଼ି ହେଲା ବହୁତ ପ୍ରିୟ ସେଥିପାଇଁ ଖେଚୁଡ଼ି ତା ସହିତ ଯାହା ବିି ହେଲେ ଟିକେ ଏମିତି ତରକାରୀ ଭଜା ଏମିତି କିଛି ହୋଇଗଲେ ସେଇଟା ସମସ୍ତଙ୍କର ପସନ୍ଦ ହୋଇଥାଏ ସେଥିପାଇଁ ଖେଚୁଡ଼ିଟା ସମସ୍ତଙ୍କର ପ୍ରିୟ ଛୁଆମାନଙ୍କର ପ୍ରିୟ ଘରେ ସମସ୍ତେ ଖାଇବା ପାଇଁ ବି ଦେହକୁ ବି ବହୁତ ହତ ଆଉ ଖେଚୁଡ଼ି ସମସ୍ତଙ୍କର ସମସ୍ତଙ୍କ ଶରୀର ପାଇଁ ବହୁତ ଭଲ ଆଉ କମ୍ ସମୟରେ ବି ସେଇଟା ରାନ୍ଧି ହୋଇଯିବ ଅଳ୍ପ ସମୟରେ ସେଇଟା ହୋଇଯିବ ଖାଇବାକୁ ପୁରା ସମସ୍ତଙ୍କ ପାଇଁ ସିଏ ଗୋଟେ ଭଲ ଫାଷ୍ଟଫୁଡ଼୍ର ବି କାମ ଦେବ ଖାଦ୍ୟ ଖାଇଲେ ତ ମାନେ ଅଳ୍ପ ସମୟରେ ରୋଷେଇ ହେଲା କିନ୍ତୁ ଖାଦ୍ୟଟା ପେଟ ଭରି ଖାଇଲେ ଛୁଆମାନେ ବହୁତ ଭଲ ପାାଆନ୍ତି ସେଥିପାଇଁ ଖେଚୁଡ଼ିଟା ସବୁବେଳେ କରେ ଆଉ ସୋୟାବିନ୍ ତରକାରୀ ସୋୟାବିନ୍ ତରକାରୀଟା ବି ପ୍ରାୟ ସମୟ ହୁଏ ସୋୟାବିନ୍ ତରକାରୀରେ ସମସ୍ତଙ୍କୁ ସୋୟାବିନ୍ରେ ବହୁତ ପ୍ରୋଟିନ୍ ମିଳିୁଥାଏ ତ ସୋୟାବିନ ତରକାରୀଟା ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଇଥାଏ ଦୈନନ୍ଦିନ ଜୀବନରେ ସୋୟାବିନ ତରକାରୀ ସମସ୍ତଙ୍କ ପାଇଁ ଆବଶ୍ୟକ ନିହାତି ଆଉ ସୋୟାବିିନ ତରକାରୀ ସମସ୍ତଙ୍କର ପିଲାମାନଙ୍କର ବି ବହୁତ ପସନ୍ଦ ହେଇଥାଏ ଆଉ ସେଥିପାଇଁ ତରକାରୀ କଲେ ସୋୟାବିନ ତରକାରୀ ଆଉ ଖିଚୁଡ଼ି ଏଇଟା ସମ ମୁଁ ପ୍ରାୟ ଡେଲି ଡେଲି ଏଇ ତରକାରୀଟା ହିଁ ମୁଁ କରେ ଆଉ ଏଇ ଖେଚୁଡ଼ିଟା ହିଁ କରେ